ଆପଣ ନିଜ ଆପାର୍ଟ୍ମେଣ୍ଟ୍ ଛାଡ଼ୁଛନ୍ତି ଏବଂ ଘରମାଲିକ ଆପଣଙ୍କ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ କରିବା ପୂର୍ବରୁ ଶେଷ ମିଟର୍ ରିଡିଂ ପାଇଁ ଅନୁରୋଧ କରିଛନ୍ତି ବିଦ୍ୟୁତ୍ ବୋର୍ଡ୍ ସହିତ ଯୋଗାଯୋଗ କରନ୍ତୁ ଏବଂ ଘର ଛାଡ଼ିବା ପୂର୍ବରୁ ବିଦ୍ୟୁତ୍ ବ୍ୟବହାରକୁ ନୋଟ୍ କରିବାକୁ ଏବଂ କୌଣସି ଅତିରିକ୍ତ ଶୁଳ୍କ ପାଇଁ ଆପଣ ଦାୟୀ ନୁହଁନ୍ତି ବୋଲି ନିଶ୍ଚିତ କରିବାକୁ ଏକ ଅନ୍ତିମ ମିଟର୍ ରିଡିଂ ପାଇଁ ଅନୁରୋଧ କରନ୍ତୁ ଘର ଛାଡ଼ି ବିଦ୍ୟତବାଲାଙ୍କୁ ଡାକିକି ଯୋଗାଯୋଗ କରିବା ଏବଂ ଘର ମାଲିକ ସହିତ କରିବା